ଜଗତସିଂହପୁର ଜିଲ୍ଲାରେ ମୁଖ୍ୟ ସ୍ୱାସ୍ଥ୍ୟ ସେବା ସୁବିଧା ଏବଂ ସେବା ପାଇଁକା ଡ଼ାକ୍ତରଖାନା କ୍ଲିନିକ୍ ଫାର୍ମାସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁରକ୍ଷା ଡ଼ାୟଗ୍ନୋଷ୍ଟିକ୍ ସେଣ୍ଟର୍ ସମ୍ଭବତଃ ହେଲଥ୍ କେୟାର୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବହୁତ ପ୍ରକାର ସୁବିଧା ଉପଲବ୍ଧ ଅଛି ଏବଂ ଏଠାକାର ଲୋକମାନେ ଯେତେବେଳେ ବି ଜଗତସିଂହପୁର ଜିଲ୍ଲାର ଲୋକମାନଙ୍କ କିଛି ହେଲ୍ଥ ପ୍ରୋବ୍ଲେମ୍ ବାହାରେ ସେମାନେ ସାଧାରଣତଃ ପ୍ରଥମେ ନିଜର ପାଖ କ୍ଲିନିିକ୍ କିମ୍ବା ଫାର୍ମାସି ନହେଲେ ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଆନ୍ତି ନହେଲେ କିଛି ଅଧିକ ଦରକାର ପଡ଼ିଲେ ଆମର ହେଲ୍ଥ କେୟାର୍ ନମ୍ବର ଅଛି ଯେଉଁଥିରେ କିି ଆମେ ନମ୍ବର କଲ୍ କରିକି ମୁଖ୍ୟ ଚିକିତ୍ସାଳୟକୁ ଯାଇପାରିବା